ଆଗକାଳ ଲୋକମାନେ ହୁଅନ୍ତୁ ବା ଆଜିକାଲିକା ଲୋକମାନେ ହୁଅନ୍ତୁ ଖେଳ ପ୍ରତି ସମସ୍ତଙ୍କ ଇଣ୍ଟରେଷ୍ଟ ଥାଏ ଖେଳିବା ପାଇଁ ମଧ୍ୟ ଏବଂ ଦେଖିବା ପାଇଁ ଯେପରି କ୍ରିକେଟ ହଉ କବାଡ଼ି ହଉ ଫୁଟବଲ ହଉ ଏଇସବୁ ଖେଳ ବହୁତ ସମସ୍ତେ ଭଲ ପାଆନ୍ତି କ୍ରିକେଟରେ ଯେମିତି ଏଗାର ଜଣ ପ୍ଲେୟାର ଖେଳନ୍ତି ଫାଷ୍ଟ ଯାର ଟସ୍ ପଡ଼ିବ ବ୍ୟାଟିଂ କରିବେ ଗୋଟେ ପଟ ବ୍ୟାଟିଂ କରିବେ ଆଉ ଗୋଟେ ପଟ ବୋଲିଂ କରିବେ ଯେଉଁଟା ବ୍ୟାଟିଂ କରିବେ ସେମାନେ ଭଲ ପିଟନ୍ତି ବି ଆଉ ବେଳେବେଳେ ଯେଉଁମାନେ ବୋଲିଂ କରୁଥିବେ ସେମାନେ ଭଲ ୱିକେଟ ନିଅନ୍ତି ଓଭର ଚାପନ୍ତି ମଧ୍ୟ ଆଉ ଗୋଟେ ଟିମ୍ ସହିତ ଜିତେ ଯେମିତି ହେଲେ ଗୋଟିଏ ଟିମ୍ ଜିତିବ ସେଇଟା ନିଜ ଖେଳ ଉପରେ ଡିପେଣ୍ଡ ମାନେ ନିଜ ଦଳର ସମସ୍ତଙ୍କ ଉପରେ ଡିପେଣ୍ଡ କରେ ଆଉ ଗୋଟେ ଦଳର ଉପରେ ଡିପେଣ୍ଡ କରେ ଦୁଇଟା ଦଳ ମଧ୍ୟରୁ ଯେହେନି ଗୋଟେ ଜିତିବ ସେପରି ଫୁଟବଲ ହଉ ଫୁଟବଲ ଖେଳନ୍ତି ସେମିତି ଫୁଟବଲ ଦୁଇଟା ଟିମ୍ ହବ ଏପଟେ ଗୋଲକିପର ଜଗିବ ସେପଟେ ଗୋଲକିପର ଜଗିବ ଯିଏ ଏପଟେ ପିଲା ଯଦି ସେପଟକୁ ଗୋଲ କରିଦେଲେ ତାଙ୍କର ପଏଣ୍ଟ ହବ ଏପଟେ ପିଲା ସପଟ ଗୋଲ୍ କଲେ ତାଙ୍କ ପଏଣ୍ଟ ହବ ଏବଂ କବାଡ଼ି କମ୍ପାର୍ଟରେ ସେମିତି ଏପଟରେ ହେବେ ସାତଜଣ ସେପଟେ ସାତଜଣ ଆଉ କବାଡ଼ିରେ ପୁଣି ତାପରେ ଯିବେ ଗୋଟେ ପିଲା ଯିବ ଆର ପଟ ଦଳକୁ ସେ ଯାଇକି ମାରିକି ଆସିବ ନହେଲେ ନିଜେ ବି ବେଳେବେଳେ ମାନେ ମରିଯାଏ ସେଇଠି ଏଇସବୁ ଖେଳ ଆଉ